ହଁ ମୋର ଗୋଟିଏ ଭାଇ ଆଉ ଗୋଟିଏ ଭଉଣୀ ଅଛି ଭଉଣୀଟି ମୋର ପଞ୍ଚମ ଶ୍ରେଣୀରେ ପଢ଼ୁଛି ଏବଂ ଭାଇଟି ମୋର ଅଷ୍ଟମ ଶ୍ରେଣୀରେ ପଢ଼ୁଛି ଯାହାକି ଆମେ ଭାରି ଖୁସିରେ ଅଛୁ ଏବଂ ମୋର ଭାଇ ଓ ଭଉଣୀ ଦୁଇ ଜଣ ଯାକ ମୋରି ପରିକା ଅଛନ୍ତି ଏବଂ ସମାନ ଅଛନ୍ତି ଯାହାଫଳରେ କି ମୁଁ ମୋର ଗୁଣ ଯାହା ଏବଂ ମୋ ଭଉଣୀର ଗୁଣ ତାହା ଏବଂ ମୋ ଭାଇର ମଧ୍ୟ ଗୁଣ ସେହିୟା ଏବଂ ଆମେ ପ୍ରାୟ ଏକାପରି ଆମେ ଦେଖାଯାଉ କିନ୍ତୁ ମୁଁ ଟିକେ କଳା ଏବଂ ଭାଇଟା ଟିକେ ଶ୍ୟାମଳ କଲର୍ କିନ୍ତୁ ମୋ ଭଉଣୀଟି ବହୁତ ଗୋରା ଅଛି ଏବଂ ଆମେ ପୁରା ସମାନ ଆକାରର ଏବଂ ସମାନ ମୁହଁ ନେଇ ଆସିଛୁ ଏବଂ ଯାହାଫଳରେ କି ଆମେ ସମାନ ଏବଂ ଆମେ ଦି ତିନି ତିନିଜଣଙ୍କୁ ଅତି ସ୍ନେହ ମଧ୍ୟ କରୁ